ମୋର ଗୋଟେ ଛୋଟିଆ ଘର ଅଛି ଘର ପଛପଟେ ବହୁତ ସୁନ୍ଦର ଛୋଟ ବାଗିଚାଟିଏ ଅଛି ସେଇ ବଗିଚାରେ ମୁଁ ଆମ୍ବଗଛ ଗେଣ୍ଡୁଗଛ ମନ୍ଦାରଗଛ ସବୁ ଫଳଗଛ ମଧ୍ୟ ଲଗାଇଛି ଯେମିତିକି ସେଓ ଆତାପି କମଳା ଏସବୁ ଲଗାଇଛି ସିଏନା ବହୁତ ଯେତେବେଳେ ଫୁଲ ଆସେନା ମୋ ଗଛରେ ବହୁତ ମୋତେ ଖୁସି ଲାଗେ ତା ସହିତ ଫୁଲ ଫଳ ଯେତେବେଳେ ଆସେ ଆହୁରି ଖୁସି ଲାଗେ ବଗିଚାରେ ନା ଦେଖିବାକୁ ବହୁତ ସୁନ୍ଦର ଲାଗେ ଯଦି ମୁଁ ବଗିଚାରେ ପ୍ରତ୍ୟେକଦିନ ସକାଳୁ ଯାଇ ଘାସ ଯଦି ଉଠିଥାଏନା ତାକୁ ସଫା କରିଦିଏ ଆଉ ତାମୂଳରେ ଖତ ସାର ପାଣି ମଧ୍ୟ ଦେଇଥାଏ ଆଉ ମୋ ବଗିଚାରେ ମୋ ବଗିଚାରେ ଯଦି ଗଛ ପତ୍ରରେ ପୋକ ଲାଗିଥାଏନା ମୁଁ ଘାସ ଔଷଧ ଆଣି ବି ପକାଇଥାଏ ପୋକମରା ଔଷଧ ମଧ୍ୟ ପକାଇଥାଏ ଯାହାଦ୍ଵାରା କୀଟନାଶକ ସବୁ ନଷ୍ଟ ହୋଇଯାଇଥାନ୍ତି ଯାହା ଦ୍ଵାରା ମୋ ଫୁଲ ବହୁତ ସୁନ୍ଦର ହୋଇଥାଏ ଫଳ ମଧ୍ୟ ବହୁତ ହୋଇଥାଏ ଯାହାଦ୍ଵାରା ମୋ ବଗିଚା ବହୁତ ସୁନ୍ଦର ଲାଗେ ମୋତେ